ମୁଁ କାଲି ପୋଥାଳ ବ୍ରଦର୍ସରେ ବସିଥିଲି କାରଣ ସେଟା ମୋ ସାଙ୍ଗ ଦୋକାନ ତ ବସିକି କଥା ହେଉ ହେଉ ଆମର ଘର କାମ ଚାଲିଛି ୱାଇରିଙ୍ଗ ପାଇଁ ବର୍ତ୍ତମାନ ଗୋଟେ ଟୁଲସ୍ ଗୋଟେ ଦରକାର ହେଲା ଯେ ହୋଲ ମେସିନ ପାଇଁ ଦେଖିଲି ଦେଖାଉ ଦେଖାଉ ଗୋଟେ ମୋତେ ଭଲ ଲାଗିଲା ବାଜାଜ କମ୍ପାନୀର ଗୋଟେ ହାଫ୍ ଏଚ୍ପି ର ଦେଖିଲା ଯେ ଏଇଟା ନେଲେ ଘର କାମ ଭଲ ହୋଇପାରିବ ମୁଁ କଥାବାର୍ତ୍ତା ହେଇକି ସେଟା ଷୋହଳଶହ ପଚାଶ ଟଙ୍କା ନେଲା ସେଇ ମେସିନ ଟା ଆଣିକି ଆସିଲି ମିସ୍ତ୍ରୀ ବର୍ତ୍ତମାନ ଦେଲି ସେ ତାର ଘର କାମ ସବୁ ୱାଇରିଙ୍ଗ କରୁଛି ଏବଂ ଭଲ କାମ ହେଉଛି ବୋଲି ମୋତେ ତ ମିସ୍ତ୍ରୀ କହୁଛି ଯେ ଏଇଟା ବର୍ତ୍ତମାନ ଭଲ କାମ ଦେଉଛି ବୋଲି ଆଉ କାମ ସବୁ ଠିକ ଠାକ ଚାଲିଛି ଆଉ ଆଉ ମୁଁ ତାକୁ ପଇସା ଅବଶ୍ୟ ଦେଇନି ବାକି ରଖିଛି ଦେଖାଯାଉ ଦି ଚାରି ଦିନ ଭିତରେ ପଇସା ହେଲେ ତାକୁ ଦେଇଦେବି ଆଉ